ହ୍ୟାଲୋ ଭାଇ ମୁଁ ଏ ଜାଗାରେ ନୂଆ ଆପଣଙ୍କ ରେଷ୍ଟୁରାଣ୍ଟ ବିଷୟରେ ମୁଁ ମୋ ସାଙ୍ଗଠାରୁ ଶୁଣିବାକୁ ପାଇଥିଲି ସିଏ ମୋତେ କହୁଥିଲା ଆପଣଙ୍କ ରେଷ୍ଟୁରାଣ୍ଟରେ ବହୁତ ଖାଇବା ଭଲ ଖାଇବାକୁ ଦିଅନ୍ତି ମୋ ସାଙ୍ଗ ମୋତେ କହୁଥିଲା ଏଇ ରେଷ୍ଟୁରାଣ୍ଟରେ ଚିକେନ୍ ଲଲିପପ୍ ବହୁତ ଭଲ ଲାଗେ ତେଣୁ ଭାଇ ଚିକେନ୍ ଲଲିପପ୍ ରେଟ୍ କେତେ ଭାଇ ମୋ ପାଇଁ ଗୋଟିଏ ଚିକେନ୍ ଲଲିପପ୍ ପ୍ଲେଟ୍ ଦିଅନ୍ତୁ ଭାଇ ଆପଣଙ୍କ ଚିକେନ୍ ଲଲିପପ୍ ବହୁତ ସ୍ଵାଦିଷ୍ଟ ଥିଲା ଧନ୍ୟବାଦ ଭାଇ ଆପଣ ଏଭଳି ଖାଦ୍ୟ ଦେଇଥିବାରୁ